ହ୍ୟାଲୋ ସାର୍ ନମସ୍କାର ସାର୍ ମତେ ଗୋଟେ କ୍ୟାବ୍ ବୁକ୍ କରିବାର ଥିଲା ମୁଁ ସୁବର୍ଣ୍ଣପୁରରୁ କଲ୍ କରିଥିଲି ମୋ ବାପା ମାଆ ଅଛନ୍ତି ଏବେ କଟକରେ ସେମାନେ ଆସିବେ ଏବେ ଆମ ଜନ୍ମସ୍ଥାନକୁ ସୋନପୁର ଆସିବାକୁ ଚାହୁଁଛନ୍ତି ଏଣୁ କିଭଳି ଭାବରେ ଆସିବେ ଏବଂ ତାଙ୍କର କେତେ କ'ଣ ଭଡ଼ା ହବ ସେଇ ବିଷୟରେ ଟିକେ କୁହନ୍ତୁ